ନାଗରିକଙ୍କ ସୁରକ୍ଷା ଓ ସମାଜରେ ଶାନ୍ତି ବଜାୟ ରଖିବା ପାଇଁ ଆଇନ ବ୍ୟବସ୍ଥାରେ ଖୁବ ଉନ୍ନତି ଆଣିବା ଦରକାର ସେ ଆଇନ ବ୍ୟବସ୍ଥାର ଦଣ୍ଡ ଅତ୍ୟନ୍ତ କଠିନ ହେବା ଦରକାର ଯାହାଫଳରେ କି ନାଗରିକ ମାନଙ୍କ ମଧ୍ୟରେ ଅପରାଧ କରିବା ପାଇଁ ଭୟ ସୃଷ୍ଟି କରିବ ଓ ଅପରାଧ ହାର ବିଷୟରେ କହିଲେ ଆମ ସମାଜରେ ଅପରାଧର ହାର ଖୁବ ବଢ଼ିଯାଇଛି ସେଗୁଡ଼ିକୁ ନିରାକାରଣ ପାଇଁ ଆମ ମାନଙ୍କୁ ସର୍ବଦା ଲୋକମାନଙ୍କୁ ସଚେତନ କରିବା ଆବଶ୍ୟକ ସେମାନଙ୍କ ମଧ୍ୟରେ ସଦଭାବନା ସୃଷ୍ଟି କରିବା ଆବଶ୍ୟକ ଓ ସେମାନଙ୍କୁ ଶିକ୍ଷିତ କରିବା ଆବଶ୍ୟକ